ଦଶରୁ ଦଶଲକ୍ଷ ମଧ୍ୟରେ ଥିବା ସଂଖ୍ୟା ଦଶହଜାର ପାଞ୍ଚ ଶହ କୋଡ଼ିଏ ପାଞ୍ଚହଜାର ଚାରିଶହ ତିରିଶ ଛଅହଜାର ନଅଶହ ନବେ ସାତହଜାର ସାତଶହ କୋଡ଼ିଏ ଚାରିହଜାର ପାଞ୍ଚ ଶହ ତିରିଶ